ଆମେ କେମିତି ବଗିଚାରେ କାମ କରୁ ବଗିଚା ଆମର କରିକିରି ବଗିଚାରେ ପାଣି ସଫା ସୁତୁର କରିକିରି ଗଛ ଲଗଉଛୁ ଗଛ ଲଗେଇକିରି ବଗିଚାରେ ନାନାଦୀ ପ୍ରକାର ପନିପରିବା ଫୁଲ ଗଛ ସବୁ ଗଛ ଲଗଉଛୁ ଦୁଇ ଟାଇମ୍ ଯାଇକିରି ସଫା କରିକିରି ବଗିଚା ଆସୁଛୁ ବଗିଚାରେ ଗଛରେ ପାଣି ଦେଇକିରି ଏ ସକ୍ରଅଳା ଘଣ୍ଟା ଟେ ପାଣି ଦେଇ ବଗିଚା ସଫା କରିକିରି ଇଏ କରି ଆସୁ ଫେର ଆଉ ଥରେ ଉପରଓଳି ଯାଇକିରି ଘଣ୍ଟାଟେ ବଗିଚାରେ ଗଛଲତା ଯେଉଁଗୁଡ଼ା ପାଣି ଦେଇକିରି ତାକୁ ସଫା ସୁତୁର କରି ଯତ୍ନ କରି ଆସୁ ଆସିଲା ପରେ ପାଣି ଦେଉଛୁ ପାଣି ଦେଇକିରି ସେଇଠୁ କାମପତ୍ର ଠିକ୍ ହେଇକିରି ଗଛ ହେଲେ ଫଳ ଫଳୁଛି ଫୁଲ ଫଳୁଛି ଫୁଲ ହେଲେ ମତେ ଫୁଟୁଛି ବହୁତ ପୂଜାପୂଜିରେ ଲାଗୁଛି ଆଉ ହଉଛି ଫଳ ହେଲେ ମଧ୍ୟ ଆଜିକାଲିର ପନିପରିବା ଯେଉଁ ପ୍ରକାର ରେଟ୍ ମାର୍କେଟ୍ରେ ଆଉ ସେ ପନିପରିବା ତ ଆକାଶଛୁଆଁ ରେଟ୍ ହେଉଛି ଖାଇ ହଉନି ନିଜେ ଟିକେ ଲଗେଇକିରି କାମ ଇଏ କରିକିରି ଖାଇବା ପାଇଁଲେ ହେଉଛି ଆଜି କେଉଁ ଗାଁ ଗାଣ୍ଡରେ ବନ୍ଧୁବାନ୍ଧବରେ ହେଲେ ମଧ୍ୟ ଟିକେ ଖଣ୍ଡେ ଅଳ୍ପ ଦିଆ ଦିଆଦେଇ ହେଉଛି ଘରେ ମଧ୍ୟ ମନ ଇଚ୍ଛା ଖାଇପାରୁଛୁ ଆଉ ବାହା କିଣିକିରି ହେଲେ ମଧ୍ୟ ଆମେ ଏତେ ପଇସା ଦେଇକିରି କିଣିକିରି ଖାଇପାରିବା ଏଡ଼ା କଷ୍ଟ ହେଗା ସେଥିପାଇଁ ବଗିଚାରେ ଆମେ ବହୁତ କିଛି ଲାଭ ପାଉଛୁ ଆଉ ବଗିଚାଟା କଲେ ହେଲେ ମଧ୍ୟ ନିଜେ ମଧ୍ୟ ନିଜର ହେଲେ ମଧ୍ୟ କାମ କାମ କଲେ ମଧ୍ୟ ଦେହ ସୁସ୍ଥ ରହୁଛି ବଗିଚାରେ ଯାଇକିରି ଘଣ୍ଟେ ଦୁଇ ଘଣ୍ଟା ଖଟିକିରି ଆମେ ବଗିଚାରୁ ବହୁତ କିଛି ପ୍ରଫିଟ୍ ମିଳୁଛି ଆମକୁ କାମପତ୍ର କରୁଛୁ ଦେହକୁ ମଧ୍ୟ ସୁସ୍ଥ ହଉଛି ଆଉ ସବୁ ଜିନିଷ ପାଇଁ ବୋଲି ସୁବିଧା ହଉଛି ଆଉ ବଗିଚାରୁ ବହୁତ କିଛି ଆମେ ଲାଭ ପାଉଛୁ